ଆମର ସ୍ୱଚ୍ଛତା ନିହାତି ଦରକାର କାହିଁକିନା ଆମେ ଯେଉଁ ଘରେ ରହୁଛୁ ତାହା ଯଦି ଆଖପାଖ ଅଳିଆ ଗଦା ହବ ତାହେଲେ ଆମେ ରୋଗରେ କୁହନ୍ତି ଇଂଲିଶ୍ରେ ଯେମିତି ହେଲ୍ଦି ୱେଲ୍ଦି ଆଣ୍ଡ୍ ଲାଇଫ୍ ତା' ପାଇଁ ହେଲ୍ଦି ୱେଲ୍ଦି ୱାଈଜ୍ ରହିବାକୁ ହେଲେ ଆମକୁ ସ୍ୱଚ୍ଛତା ନିହାତି ଦରକାର ସଡ଼କ ସୁନ୍ଦର ଖାଲି ହେଇଗଲେ ହବନି ସ୍ୱଚ୍ଛତା ରଖିଲେ ସିନା ସଡ଼କ ସୁନ୍ଦର ହବ ତ ତା' ପାଇଁ ଉପାୟ ଆମେ ବହୁତ ଜାଗାରେ ଦେଖିଥିବେ କି ଲୋକମାନେ କ'ଣ କରନ୍ତି ନିଜର ଘରେ ଥିବା ଅଳିଆ ଗଦା ଅଳିଆ ଯେତକ ଘରର ଅପରିଷ୍କାର ଜିନିଷ ସବୁଯାକ ଖାଲି ପଡ଼ିଆ ହେଉ କେଉଁଠି ଫୋପାଡ଼ି ଦିଅନ୍ତି କିନ୍ତୁ ଏହାଦ୍ୱାରା ମଶା ବହୁତ ହୁଅନ୍ତି ମ୍ୟାଲେରିଆ ସୃଷ୍ଟି କରନ୍ତି ଡାଇରିଆ ଠାରୁ ଗନ୍ଧିଆ ମାନେ ବଡ଼ ବଡ଼ ରୋଗ ସୃଷ୍ଟି ହୁଏ ବିଭିନ୍ନ ରୋଗ ଦ୍ୱାରା ଆଉ ଗୋଟେ ଜିନିଷ ପ୍ରଦୂଷଣ ଆମର ଏୟାର ପଲ୍ୟୁସନ୍ ହୁଏ ଯେଉଁଟାକି ବହୁତ ଡେଞ୍ଜର କୁହାଯାଏ ତ ଆମେ ଯେତିକି ଜାଣିଛୁ ସ୍ୱଚ୍ଛତା ଆମେ କେମିତି ରଖିପାରିବା ଯେଉଁ ଘର ଅଳିଆ ଗଦା ହଉ ଅଳିଆର ଯେତକ ଜିନିଷ ହଉ ଯେତେବେଳେ ଓଡ଼ିଶା ସରକାର ଏବେ ଗୋଟେ ଗାଡ଼ି ଆସୁଛି ସ୍ୱତନ୍ତ୍ର ଡଷ୍ଟବିନ୍ ତା'ର ନେବା ପାଇଁ ସେହି ଗାଡ଼ିରେ ଆମେ ଆମ ଅଳିଆ ରଖିବା ଆଖପାଖରେ ଯଦି ଥିବା ପଲିଥିନ୍ ଯେଉଁ ପ୍ଲାଷ୍ଟିକ୍ ୟୁଜ୍ ନ କରିକି ଆମେମାନେ ଆମର ଯେଉଁ ପଲି ପଲିଥିନ୍ ବ୍ୟାଗ୍ ନ ୟୁଜ୍ କରିକି ଆମେ ଆମର ନର୍ମାଲ୍ ଯେଉଁ ବ୍ୟାଗ୍ଟା ଡିକମ୍ପୋଜ୍ ନ ହେଇପାରିବ ସେଇ ବ୍ୟାଗ୍ ୟୁଜ୍ କରିବା ଡିକମ୍ପୋଜ୍ ହେଇପାରିବ ବାହାରେ ଯେଉଁ ଲୋକମାନେ ଯାଇକି ଝାଡ଼ା ବସୁଛନ୍ତି ସେଇ ଗୁଡ଼ାକ ଯେଉଁଟାକି ଦେହ ପାଇଁ ଖରାପ ଯେଉଁ ବାହାରେ ଝାଡ଼ା ବସିଲେ ବି ଯାହାହେଲେ ସେଇଥିରେ ପୋକ ମାଛି ବେଢୁଛନ୍ତି ଯେଉଁଟାକି ବିଭିନ୍ନ ନେଇକି ଆସୁଛନ୍ତି ପିଲାମାନଙ୍କ ଦେହରେ ବସୁଛନ୍ତି ଯେଉଁଟାକି ବହୁତ ବଡ଼ ବଡ଼ ଡି ଡିଜିଜ୍ କ୍ରିଏଟ୍ କରେ ତ ଆମେ ଆମ ଘରକୁ ସ୍ୱଚ୍ଛ ସେମିତି ରଖିପାରିବା ଆଖ ପାଖକୁ ଆମେ ସମସ୍ତେ ମିଶିକି ଯଦି ଏଇ କଥା ଭାବିବା ଏଇ ଶିକ୍ଷାଟା ଯଦି ଦିଆ ହବ କି ସ୍ୱଚ୍ଛତା ହିଁ ମଣିଷକୁ ସେଥିପାଇଁ ନରେନ୍ଦ୍ର ମୋଦି ବି କରିଥଲେ ସ୍ୱଚ୍ଛ ଭାରତର ସ୍ୱଚ୍ଛ ଅଭିୟାନ କିନ୍ତୁ ବହୁତ କମ୍ ଲୋକ ତାକୁ ପାଳନ କରୁଛନ୍ତି ତ ଆମକୁ ଆମ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କଥା ପାଳନ କରିବା କଥା ତାକି ଆମେ ନିଜେ ହିଁ ସୁରକ୍ଷିତ ରହିବା ସେଇ ମାନେ ଆମ ପାଇଁ ହିଁ କରୁଛନ୍ତି ତ ଆମେ ତାକୁ ମାନିକି ଚଳିବା କଥା